ହ୍ୟାଲୋ ଡ୍ରାଇଭର ଭାଈ ତୁମେ ଏବେ କେଉଁଠି ମୁଁ ଯେଉଁ ଗାଡ଼ିରୁ ଓଲ୍ହେଇଲିନି କି ମୋର ତୁମ ଗାଡ଼ିରେ ବ୍ୟାଗ ଟା ରହିଗଲା ମ ସେ ବ୍ୟାଗରେ ମୋର ୱାଲେଟ୍ ଡ୍ରେସ୍ ଡକୁମେଣ୍ଟ ତକ ସବୁ ଅଛି ମୋର ଅଫିସ୍ ଟାଇମ୍ ହୋଇଗଲାଣି ମୋର ଇଣ୍ଟରଭ୍ୟୁ ଆଜି ଅଛି ତ ମୁଁ ଆଉ ମୋର ମନ ପଡ଼ିଲାନି ବ୍ୟାଗ ଟା ଛାଡ଼ିଦେଲି ତୁମ ଗାଡ଼ିରେ ତୁମେ ଟିକିଏ ମୋତେ ବରମୁଣ୍ଡାରେ ଆଣିକି ପହଞ୍ଚେଇଦିଅ ମୁଁ ବ୍ୟାଗ ଟା ଆଣନ୍ତି ହେରି ମୋର ସବୁଯାକ ଡକୁମେଣ୍ଟ ଯାକ ସେହିଥିରେ ଅଛି ତ ଇଣ୍ଟରଭ୍ୟୁ ରେ ଡକୁମେଣ୍ଟ ତକ ଲାଗିବ କ'ଣ କହୁଛ କେତେ ସମୟ ଲାଗିବ ହଁ ଦଶ ମିନିଟ୍ ଭିତରେ ଟିକିଏ ଆଣିକି ପହଞ୍ଚେଇଦିଅ ମୋର ଦଶଟା ବେଳକୁ ଇଣ୍ଟରଭ୍ୟୁ ଅଛି ତ ହଁ ହଁ ଦଶ ମିନିଟ୍ ରେ ଆଣିକି ପହଞ୍ଚେଇଦିଅ କ'ଣ କହୁଛ ହଁ ହେଉ ବରମୁଣ୍ଡାରେ ଆଣିକି ଦଶ ମିନିଟ୍ ରେ ପହଞ୍ଚେଇଦିଅ ମୁଁ ଇଣ୍ଟରଭ୍ୟୁ ତକ ମୁଁ ଇଣ୍ଟରଭ୍ୟୁ ଦେବି ତ ଡକୁମେଣ୍ଟ ତକ ମୋର ଦରକାର ଅଛି ହ ହଉ ଭାଇ ରଖୁଛି